ଗଛ ଲଗେଇବା ପାଇଁ ମୁଁ ଉର୍ବର ମାଟି ପଟୁ ମାଟି ବ୍ୟବହାର କରିଥାଏ ଗଛ ଲଗେଇବା ପାଇଁ ମୁଁ ସାର ବିଭିନ୍ନ ପ୍ରକାରର ସାର ୟୁରିଆ ପଟାସ ବିଭିନ୍ନ ପ୍ରକାର ସାର ବ୍ୟବହାର କରିଥାଏ